ଓ ହ୍ୟାଲୋ ଓଲାରୁ କହୁଛ ଟ୍ରାଭେଲ୍ସରୁ କହୁଛନ୍ତି ଆଜ୍ଞା ମୁଁ ରଞ୍ଜିତା ସାମଲ ଚିଲିପଦାରୁ କହୁଛି ଆପଣ ମୁଁ ଯେଉଁ ଏକ ତାରିଖ ପାଇଁ କଟକ ଯିବାପାଇଁ କାର୍ କରିଥିଲି ବୁକିଂ ପାଞ୍ଚଶହ ଟଙ୍କା ଆପଣଙ୍କୁ ଦେଇଥିଲି ଓ ହୋ ଯେଉଁ ମୋର କ'ଣ ହେଲା କି ଏକ ତାରିଖ୍ ଦିନ ମୋର ଅଫିସରେ ବହୁତ କାମ ଅଛି ଆଉ ମୁଁ ତ ଏବେ ଯାଇପାରିବିନି କଟକ ତେଣୁ ମୁଁ କ୍ୟାନସଲ୍ କରିବାପାଇଁ ଆପଣଙ୍କୁ ଫୋନ୍ କରିଥିଲି ଭଡ଼ାଟିକୁ କ୍ୟାନସଲ୍ କରି ପଇସା ଫେରେଇବାର ବ୍ୟବସ୍ଥା କରନ୍ତୁ ଆଉ ହଁ